ବିକଶିତ ଦୁନିଆ ଉପରେ ମୋର ମତାମତ ହେଉଛି ଆଗକାଳରେ ଝିଅମାନଙ୍କୁ ପଢ଼ିବାକୁ ଦିଅନ୍ତିନି ବାହାରକୁ ମାନେ ବାହାରକୁ ବି ବାହାରେ ବାହାର କରିବାକୁ ଦିଅନ୍ତିନି ପୁଅଙ୍କୁ କହିବେ ଯାଅ ମାନେ ପାଠ ପଢ଼ ତୁ ଆଗକୁ ଯା କିନ୍ତୁ ଝିଅମାନଙ୍କୁ ନୁହେଁ ଝିଅମାନଙ୍କୁ କହିବେ ରୋଷେଇ କର ଘରେ ବସ ଝିଅମାନଙ୍କୁ କହିବେ ରୋଷେଇ କର ଘରେ ବସ ବିଲରେ କାମ କର ତା'ପରେ

କି ଶିକ୍ଷା ବି ପାଠ ପଢ଼ିକି ବି ଶିକ୍ଷା ନିଜେ ବି ପାଠ ପଢ଼େଇଲେଣି ପିଲାମାନଙ୍କୁ ଆଉ ସେମିତି କିଛି ନାଇଁ ଆଉ ଏବେ ବ୍ୟବସାୟ ବି କଲେଣି କେତେ କ'ଣ ଆଜିକାର ଝିଅମାନେ କେତେ କ'ଣ କଲେଣି ବହୁତ ଆଗକୁ ଆଜିର ଝିଅମାନେ ଗଲେଣି ଏବେ ମୁଁ ସେଇ ବିକାଶିତ ହିଁ ଆମ ବିକଶିତ ହିଁ ମୁଁ ଏବେ ପରିବର୍ତ୍ତନ ଦେଖୁଛି